ରଙ୍ଗ୍ କର୍ବାର୍ ଲାଗି ମୁଇଁ ପେନ୍ ମିଶା ରଙ୍ଗ୍କେ ମୁଇଁ ଜହ ପସନ୍ଦ୍ କର୍ସିଁ କାଏଁଯେକି ମୁଇଁ ପହେଲା ସ୍କେଚ୍ ପେନ୍ରେ ଫଟୁ କାଟୁଥିନି ଯେନ୍ଥିରେକିିନି ସ୍କେଚ୍ ପେନ୍ଟା ଉଠି ଯାଉଥିଲା ସେ କାଗଜ୍ ପଛ୍ଆଡ଼େ ଆର୍ ସେଟାକିନି ଭଲ୍ କରିିକିନି କଲର୍ଟା ଯେନ୍ କଲର୍ ଦେବାର୍ କଥା ସେ କଲର୍ଟା ନେଇ ଆସି ପାରୁଥାଇ ଆରୁ ଇ ପେନ୍ ମିଶା ରଙ୍ଗ୍ରେକିନି ଯେନ୍ କଲର୍ ନିଜ୍କେ ଭଲ୍ ଲାଗ୍ବା ସେ କଲର୍ ବନେଇ ବି ହଉଚେ ମିଶେଇ କରି ଆର୍ ସେଟାକେ ବ୍ୟବହାର୍ କରି ହଉଚେ ଆରୁ ଇ ପେନ୍ କଲର୍ ପେନ୍ ମିଶା ରଙ୍ଗ ଯେନ୍ ଅଛେ ସେଟାକିନି ଶୁକା ହିସାବେ କିନି ଅଲ୍ଗା ଜାଗାକେ ନେଇ ହେବା ଆର୍ ସେଟା ପେନ୍ ଦେଇକରି ସେଟାକେ ବ୍ୟବହାର୍ କରିହେବା ଆର୍ ସେ ପେନ୍ ମିିଶା ରଙ୍ଗ୍ ଦୁଇଟା ରଙ୍ଗ୍କେ ମିଶେଇ କରି ନୂଆ ରଙ୍ଗ୍ ବିଲ୍ ବନେଇ ହେବା ଆର୍ ସେ ରଙ୍ଗ୍କେ ଦେଇକରି ନୂଆ କଲର୍ ଯେନ୍ ରଙ୍ଗ୍ ହେବା ସେଥିରେ ଭଲ୍ ଦିସ୍ବା ଆର୍ ଫଟୋଟା ଜଲ୍ଦି ଶୁଖିପାର୍ସି ପେନ୍ ମିିଶା ରଙ୍ଗ୍ରେ ଆରୁ ଥରେ ମୁଇଁ ହେନ୍ତା ଗୁଟେ ସେ ନେଚର୍ ଫଟୋଟେ ହେନ୍ତା କରିଥିଲି ସେ ପେନ୍ ମିିଶା ରଙ୍ଗରେ ଯେନ୍ଟାକି ମୁଁ ଘରର୍ ଲୋକ୍କେ ଦେଖେଇଥିଲି ଆଉ ସେ ପେନ୍ ମିଶା ରଙ୍ଗ୍ରେ ବହୁତ୍ ଯେନ୍ କାଟିଥିଲି ସେ ଫଟୋଟା ବହୁତ୍ ଭଲ ଦେଖିଥିଲା ଆର୍ ସଭେ ମତେ ଭଲ୍ ବଲିଥିଲେ ଆର୍ ସେ ପାଏନ୍ ମିଶା ରଙ୍ଗ୍ଟା କିିନି ସେଥିରେ କିିନି ଫଟୁମାନେ ଯେନ୍ କାଟ୍ବାର୍ର୍ଟା ସହଜ୍ ହେସି ଆର୍ ସେ କଲର୍ ମିକ୍ସ୍ କାଟ୍ବାର୍ର୍ଟା ବି ବହୁତ୍ ଭଲ୍ ହେସି ସେଥିର୍ଲାଗି ମୁଇଁ ସେ ରଙ୍ଗ୍କେ ପେନ୍ ମିଶା ରଙ୍ଗ୍କେ ବହୁତ୍ ପସନ୍ଦ୍ କର୍ସି